ହଁ ମହିଳାମାନେ କ୍ରୀଡ଼ାରେ ଜଡ଼ିତ ହେଲେଣି ମୁଁ ଜାଣିଥିବା କିଛି ମହିଳାଙ୍କ ମଧ୍ୟରେ ସାନିଆ ମିର୍ଜା ଆଉ ପିଟି ଉଷା ଅନ୍ଯତମ ଆଉ ଚେସ୍ର ପଦ୍ମିନୀ ଏମାନେ ବିଭିନ୍ନ ଖେଳ ଖେଳିଥାନ୍ତି ପିଟି ଉଷା ଦୌଡ଼ ରାଣୀ ଭାବରେ ପରିଚିତ ଏବଂ ସାନିଆ ମିର୍ଜା ବ୍ୟାଡ଼ମିନ୍ଟ୍ନ୍ ସିଏ ଆମ ଦେଶର ନାଁ କମେଇଛନ୍ତି ଆଉ ବହୁତ ଗୋଲ୍ଡ ମେଡ଼ାଲ୍ ମଧ୍ୟ ଆଣିଛନ୍ତି ଭଲ୍ସେ ମହିଳାମାନେ ବିଭିନ୍ନ ପ୍ରକାର କ୍ରିଡ଼ା ଉପଲବ୍ଧ ଅଛି ଏଇଥିରୁ ସେମାନେ ଖେଳିକି ବିଭିନ୍ନ ପ୍ରକାର ମେଡ଼େଲ୍ ଜିତିକିରି ଆଣିଛନ୍ତି ଏବେ ବି ଓଡ଼ିଶାରେ ବହୁତ ଝିଅ ଖେଳିବାପାଇଁ ସୁଯୋଗ ପାଇଲେଣି ତେଣୁ ବାହାର ଦେଶ ସହିତ ଖେଳି ସ୍ବର୍ଣ୍ଣ ବ୍ରୋଞ୍ଜ ଆଉ ରୋପ୍ୟ ପଦକ ହାସଲ କଲେଣି କ୍ରିଡ଼ା ମହିଳାମାନଙ୍କ ପାଇଁ କ୍ରିଡ଼ା ହେଲା କବାଡ଼ି ହକି ବ୍ୟାଡ଼ମିନ୍ଟ୍ନ୍ ବାସ୍କେଟ୍ବଲ୍ ଆଉ ଟେନିସ୍ ଏହିସବୁ ଖେଳ ଝିଅମାନଙ୍କ ପାଇଁ ଉପଲବ୍ଧ ଏବଂ ଆଜିର ଦୁନିଆରେ କ୍ରିକେଟ୍ କ୍ରିକେଟ୍ ମଧ୍ୟ ଝିଅମାନେ ଖେଳିଲେଣି